ମୁଁ ଜଗତସିଂହପୁରରୁ ତିର୍ତୋଲ ବ୍ଲକ୍ ଆଉ ପିମ୍ପଳବଧ ଗ୍ରାମରୁ କହୁଥିଲି ମୁଁ ଗୋଟେ ଓଲା ବୁକିଂ କରିଥିଲି କେତେବେଳେ ଆସିବ ଆଉ କେତେବେଳେ ଆସି ପହଞ୍ଚିବ ମୁଁ ଜାଣିନି ଆଉ ମୁଁ ଯିବାର ଅଛି ଗୋଟେ ରେଲୱେ ଷ୍ଟେସନ୍ କେମିତି ଶୀଘ୍ର ପହଞ୍ଚିବି ନା କେତେବେଳେ ପହଞ୍ଚିବି ଓଲାଟା ଏ ପର୍ଯ୍ୟନ୍ତ ବି ଆସି ନାହିଁ ପିମ୍ପଳବଧ ଗ୍ରାମ ପଞ୍ଚାୟତ ପିମ୍ପଳମାଧବ ବ୍ଲକ୍ ତିର୍ତୋଲ ଜଗତସିଂହପୁରରୁ କହୁଥିଲି ଓଲାଟା ଏପର୍ଯ୍ୟନ୍ତ ହେଲା ଆସିବାକୁ ନାହିଁ କେତେବେଳେ ଆସିଲେ ମୁଁ ଗୋଟେ କାମରେ ଜରୁରୀ କାମରେ ଯିବାକୁ ଚାହୁଁଥିଲି ଓଲାର ଏପର୍ଯ୍ୟନ୍ତ ମୁଁ ବୁକିଂ ଅନ୍ଲାଇନ୍ରେ ବୁକିଂ କରିଥିଲି ଓଲା ଏପର୍ଯ୍ୟନ୍ତ ଓଲାଟା ଆସିବାକୁ ନାହିଁ ମୋର ବହୁତ ଲେଟ୍ ହେଉଛି କେତେବେଳେ ଆସିବ ନିର୍ଦ୍ଧିଷ୍ଟ ଟାଇମ୍ରେ ପହଞ୍ଚାଇବ କି ନାହିଁ କି ବୁକିଂ ତ ହେଇଛି ଏ ପର୍ଯ୍ୟନ୍ତ କେତେବେଳେ ଆସିବ ଜଣା ନାହିଁ ମେନ୍ ରୋଡ଼ରେ ଆସି ତିର୍ତୋଲ ଗାଁ ମଝିରୁ ବସିଲେ ପିମ୍ପଳବଧ ଆସିଲେ ସେଠୁ ମୁଁ ଯଥା ଶୀଘ୍ର ବାହାରି ଯାଇଥାନ୍ତି ଏପର୍ଯ୍ୟନ୍ତ ଓଲା ବି ଆସିବାର ନା ଧାରୁନି ବୁକିଂ କଲେଣି ପନ୍ଦର ମିନିଟ ହେଲାଣି ମୋର ଜରୁରୀ କାମ ଅଛି ରେଲୱେ ଷ୍ଟେସନ୍ରେ ମୋତେ ଛାଡ଼ିଲେ ମୁଁ ଟ୍ରେନ୍ ଧରିବି ଟାଇମ୍ ନହେଲେ ଲେଟ୍ ହେଇଯିବ କେତେ ନିର୍ଦ୍ଧିଷ୍ଟ ଟାଇମ୍ରେ ମୋତେ ପହଞ୍ଚାଇ ପାରିବ ଓଲା କି ନ ଲେଟ୍ ହବ ମୁଁ ବୋ ବାହାରିକି ମୋ ଜିନିଷ ପଟା ଧରିକି ଠିଆ ହୋଇଛି ଓଲାଟା ଏପର୍ଯ୍ୟନ୍ତ ବି ଦେଖା ନାହିଁ ଟାଇମ୍ରେ ପହଞ୍ଚାଇବ କି ଲେଟ୍ କରିବ ସେ ପର୍ଯ୍ୟନ୍ତ ବି ଜଣା ନାହିଁ ବୁକିଂ ତ ହେଇସାରିଛି ଅପେକ୍ଷା କରିବା କେତେବେଳେ ଆସୁଛି ଓଲା